ହଁ ହ୍ୟାଲୋ ଆଜ୍ଞା ନମସ୍କାର ମୁଇଁ ସୀମା କହୁଥିନୀ ମୁଁ ସାଙ୍ଗମାନଙ୍କର ସଙ୍ଗେ ବୁଲି ଯିବାକୁ ଚାହିଁସି ପୁରୀ କି ଟିକେ ତ ଆପନ୍ ତୁମର୍ ଗାଡ଼ିକି ଧରିକିନା ଟିକିଏ ଆସ ମୋର ସାଙ୍ଗମାନେ ଏଇନା ଚାରି ଜଣ ଆମେ ଯଗିଛୁ ଏଠାନେ ଆର ଆମକେ ଆସ ଆମକେ ଧରିକିନା ଯିବ ସେ ନା ଛାଡ଼ି ଦବ ତିନି ବେଶି ବି ନାହିଁ ଆପଣ ବି ଆମର୍ ସାଙ୍ଗେ ରହିବେ ତା'ପରେ ଆସିବେ ପଈସା କେତେ ନେବେ କେ ଓଏବା ଚାରହଜାର ନାଇଁ ଦେଇପାରୁ ଆମେ ହଁ ହଁ ହେତେ ଏନେ କାମ୍ ଚଲିଯିବା ଦୁଇହଜାର ବେଳେ କରିବୁନା ଆମେ